ମୋର ପ୍ରତିଭା ହେଲା ନୃତ୍ୟଗୀତ ଏହି ନୃତ୍ୟଗୀତକୁ କିପରି ମୁଁ ଆଗକୁ ପରିବେଷଣ କରି ମୋର ନାଁକୁ ମୁଁ ନାମ କମାଇବି ସେଯୋଗୁ ମୋର ଛୋଟ ବେଳୁ ହିଁ ମୋର ଆକାଂକ୍ଷା ଥିଲା ସେ ଛୋଟ ବେଳୁରୁ ମୁଁ ଧୀରେ ଧୀରେ ନୃତ୍ୟଗୀତ ଉପରେ ଜୋର ଦେଲି ସେହି ନୃତ୍ୟଗୀତକୁ ଧୀରେ ଧୀରେ ଧୀରେ ଧୀରେ ପରିବେଷଣ କରିବା ଦ୍ୱାରା ମୋର ଗୋଟେ ଆସିଗଲା ମନୋବଳ ଆସିଗଲା ତା ଦ୍ୱାରାକି ମୁଁ ଏହି ନୃତ୍ୟଗୀତ ପରିବେଷଣ କରି କରିବା ଦ୍ୱାରା ମୋର ବି ମନକୁ ଆନନ୍ଦ ଦିଏ ଏବଂ ଲୋକମାନଙ୍କୁ ପରିବେଷଣ ଦେଖାଇ ଯେତିକି ଆନନ୍ଦ ଲୋକମାନେ ପାଆନ୍ତି ତାଦ୍ୱାରା ମୁଁ ଆହୁରି ଆନନ୍ଦ ଅନୁଭବ କରେ